ଏହି ଗଣମାଧ୍ୟମ ଦ୍ୱାରା ଲୋକମାନଙ୍କ ଭାବରେ ଲୋକମାନଙ୍କ ପାଖରେ ବିଭିନ୍ନ ପ୍ରକାର ଖବର

ଏବଂ ଯେକୌଣସି କଥା ହେଉ ଯେକୌଣସି ଯାହା ବି ହେଉ ତାହାର ଗୋଟାଏ ନିର୍ଦ୍ଧିଷ୍ଟ ସଠିକ୍ ତଥ୍ୟ ସେ ଦେଖାଏ ଯେକୌଣସି ପ୍ରାସଙ୍ଗିକର ଏକ ସଠିକ ତଥ୍ୟ ସେ ଦେଖାଏ